ସେମିତି କିଛି ପରାମର୍ଶ ତ ମୁଁ ଦେଇପାରିବିନି ଯେଉଁମାନେକି ନୂଆ କରି ଡ୍ରଇଙ୍ଗ ଆରମ୍ଭ କରୁଛନ୍ତି କିମ୍ବା ଚିତ୍ର କରିବା ଆରମ୍ଭ କରୁଛନ୍ତି ସେମାନେ ମୁଖ୍ୟତଃ ଅନ୍ୟ ଜଣଙ୍କଠାରୁ ପରାମର୍ଶ ନେବା ନିହାତି ଆବଶ୍ୟକ ସେମାନେ ଜାଣିବା ଦରକାର ଯେ କେଉଁଠୁ ଆରମ୍ଭ କରିବେ କେମିତି ଷ୍ଟାର୍ଟ କରିବେ ଯାହାବି କିଛି ହେଉ ସେମାନେ ଯେତେବେଳେ ଷ୍ଟାର୍ଟ କରିବେ ସେମାନଙ୍କୁ ଜାଣିବାର ଅଛି ଯେ କେମିତି ଚିତ୍ରଟା କରାଯାଏ କେଉଁଠାରୁ ଆରମ୍ଭ କରାଯାଏ କେଉଁଠି ଶେଷ କରାଯାଏ କିଛି ବି ହେଉ ଯଦି କୁହାଯାଏ ସେମାନଙ୍କୁ ମୁଖ୍ୟତଃ ମୁଁ ରେକମେଣ୍ଡ କରିବି କୌଣସି ଗୋଟେ ଟିଚରଙ୍କୁ ନେଇ ନିଜର କଳା ଆରମ୍ଭ କରନ୍ତୁ କିମ୍ବା ଚିତ୍ର ଆରମ୍ଭ କରନ୍ତୁ ଯାହାଦ୍ୱାରାକି ସେମାନଙ୍କୁ କିଛି ଏତେ କଷ୍ଟ ହେବନି ଯେ ସେମାନେ ଜାଣିବେ ଜାଣି ପାରିବେନି ପ୍ରତ୍ୟେକ ଲୋକ ସେମାନେ ଜାଣିପାରନ୍ତି ଯେ ସେମାନେ କେଉଁଠୁ ଆରମ୍ଭ କରିବେ କେଉଁଠୁ ଶେଷ କରିବେ କେମିତି କରିବେ କ'ଣ ଫର୍ମୁଲା ଅଛି ଡ୍ରଇଂର ମଧ୍ୟ ବହୁତ ସାରା ଫର୍ମୁଲା ଅଛି ତାକୁ ମଧ୍ୟ ଫଲୋ କରିବାକୁ ପଡ଼େ ସେ ଡ୍ରଇଂର ଫର୍ମୁଲା ଗୁଡ଼ାକ ଜଦି ତାକୁ ଫଲୋ କରିବାକୁ ଆପଣ ଜଦି କିଛି ରେକମେଣ୍ଡେଶନ ନଥିବ ତାହେଲେ ଆପଣଙ୍କୁ ନିହାତି ଏକ ଟିଚର୍ଙ୍କର ହିଁ ଅଧିନରେ ରହିକି ଶିଖିବାକୁ ପଡ଼ିବ ଜଦି ଆପଣ ସେମିତି କରିବେ ତାହେଲେ ସୁବିଧା ହେବ